ମୁଁ ତ ଏଇବର୍ଷ ଥରେ ଆମ ଆମ ଗାଁରେ ଏମିତି ଜିନିଷ ହେଇଛି ଯେମିତି କି ଗୋଟେ ପୁଅପିଲାକୁ ଗୋଟେ ସାଧାରଣ ପୁଅପିଲାକୁ ପୋଲିସ୍ ମାନେ ଡାକି ନେଇଗଲେ ଡାକିନେଇ ଗଲେ ଆଉ ସେଇ ପିଲାକୁ ଜେଲ୍ରେ ଭର୍ତ୍ତିକି ପୋଲିସ୍ ଚାରି ପାଞ୍ଚଟା ମାଡ଼ ମାରିଲେ ତ ସେଇ ପିଲା ମୃତ୍ୟୁବରଣ କରିଲା ହସ୍ପିଟାଲକୁ ହସ୍ପିଟାଲରେ ଡକ୍ଟର କହିଲା ଡକ୍ଟର ତା'ପରେ ମୃତ୍ୟୁବରଣ ଘୋଷିତ କରିଦେଲେ ତ ତାଙ୍କ ସେଇଟା ଆମ ଆମ ଗାଁର ସେଇଟା ବଡ଼ ପ୍ରୋବ୍ଲେମ୍ ସବୁଠାରୁ ବହୁତ ବହୁତ ବଡ଼ ପ୍ରୋବ୍ଲେମ୍ କି ପୋଲିସ୍ ମାନେ ଏମିତି ସେ ପୁଅ କ'ଣ କରିଲା ଯେ ସେ ପୁଅକୁ ଏମିତି ମାରିଦେଲେ ମାଡ଼ ମାରିକି ଯେ ଯେତେ ବି ଯେତେ ବି ସେ ପ୍ରୋବ୍ଲେମ୍ ଯେତେ ବି ସେ ପୁଅ ଗଲତି କରୁ ତାକୁ ଏମିତି ମାଡ଼ ମାରିକି ମାରିଦେବା ଠିକ୍ ଉଚିତ ନୁହେଁ ସେହିଟା ଭୁଲ କାମ ପୋଲିସ୍କୁ ବି ସେତେ ହକ ଦିଆଯାଇନି ଯେ ତାହାକୁ ମାଡ଼ ମାରିକି ତାକୁ ଯେତେ ବି ଭୁଲ କରିଲା ସେ ମାଡ଼ ମାରିକି ପିଟି ମାରିଦିଅ ବୋଲି ଆଜ୍ଞା ଏ ପୋଲିସ୍ ମାନେ ସେମିତି କାମ ହିଁ କରିଦେଲେ ତ ସେଇଟା ଆମ ଗାଁର ବହୁତ ବଡ଼ ପ୍ରୋବ୍ଲେମ୍ କି ପିଲାକୁ କ'ଣ ପାଇଁ ମାଡ଼ ମାରିକି ମାରିଦେଲେ ତା'ପରିବାର ଲୋକେ ଏବେ ବହୁତ କାନ୍ଦୁଛନ୍ତି ବହୁତ ତା' ସେ ପରିବାର ଲୋକେ ସେ ପୁଅର ବିବାହିତ ପୁଅ ତା'ର ତା' ସ୍ତ୍ରୀ ଅଛି ତା' ଛୋଟ ଛୋଟ ବାଲୁତ ଛୋଟ ଛୋଟ ପିଲା ଅଛନ୍ତି ସେ ପିଲାମାନେ ଏବେ କ'ଣ କରିବେ ସେମିତିରେ ପୋଲିସ୍ ମାନେ କରିଦେଇଛନ୍ତି ସେମାନେ ବହୁତ ଏବେ ଦୁଃଖରେ ଅଛନ୍ତି ବହୁତ କାନ୍ଦୁଛନ୍ତି